ନାଁ ନମସ୍କାର ଆପଣଙ୍କର ଏଠି କ'ଣ କ'ଣ ଟିଫିନ୍ ମିଳୁଅଛି କେତେ ଟଙ୍କା ଲେଖାଏଁ ହଁ ହଁ ଭଲ ବେପାର ହେଉଛିି ନା ନାହିଁ ହଁ ତ କ'ଣ କରିବେ ଭାବୁଛନ୍ତି ଆମର ସେପଟେ ତ ବାଙ୍ଗଲୋରରେ ତ ବହୁତ ଭଲ ବେପାର ହେଉଛି ଏଠି ଆପଣ ଦଶ ଟଙ୍କା ଲେଖାଏଁ ବିକୁଛନ୍ତି ସେଠି କୋଡ଼ିଏ ଟଙ୍କା ଲେଖାଏଁ ହଁ ସେଠିକି ଚାଲୁନାହାନ୍ତି ସେଠି ବେଙ୍ଗଲୋରରେ ଗୋଟେ ଦୋକାନ କରିବେ ସେଠି ଭଲ ବେପାର ବି ହେବ ହଁ ବହୁତ ଭଲ ସେଠି ଲୋକ ବି ବହୁତ ଅଧିକ ନା ସେଠି ଭଲ ବେପାର ହେଉଛି ଆଉ ଅଧିକା ଦାମ ବି ହଁ ଆ କ'ଣ ଦିଅନ୍ତୁ ଦୁଇ ଚାରିଟା ଖାଇଦେବି ମୁୁଁ ଆଉ ଟେଷ୍ଟ ତ ଭଲ ଲାଗୁଛିି ବାକି ସେଠି ଚାଲନ୍ତୁ ସେଇଠି ଗୋଟେ ଷ୍ଟଲ୍ ଯଦି ଖୋଲିବେ ତାହେଲେ ସତରେ ବହୁତ ଭଲ ଇନକମ୍ ହେବ ହଁ ମୁଁ ଆପଣଙ୍କ ପାଇଁ ଗୋଟେ ଜାଗା ଦେଖିଦେବି ସେଠି ଅଧିକ ଲୋକ ହୁଅନ୍ତି ତ ଆପଣଙ୍କର ଇନକମ୍ରେ ଭଲ ହେବ ଭଲ ବେପାର ବି ଚାଲିବ ଏଇଠି ଏତେ କମ୍ ଦାମ୍ କ'ଣ ଏମିତିର କ'ଣ ଲାଭ ହେବ ଯେ ଆଉ ଏଠିକ ତ ବେଶି ଲୋକ ବି ଆସୁନାହାନ୍ତି ଏତେ କମ୍ ଲୋକ ଏଥର ମୁଁ ଗଲେ ଆପଣଙ୍କ ପାଇଁ ଗୋଟେ ଜାଗା ଦେଖିଦେବି ତାହେଲେ ଆଉ ଆପଣଙ୍କ ନମ୍ବରଟା ଦେବେ ଆଉ ତାପରେ ମୁଁ ଆପଣଙ୍କୁ କଣ୍ଟାକ୍ଟ କରିବି ଜାଗା ଦେଖି ସାରିଲା ପରେ ସେଇଠି ଯେତେବେଳେ ଷ୍ଟାର୍ଟ କରିବେ ଆପଣଙ୍କ ଷ୍ଟଲ୍ ମୋତେ ଡାକିବେ ବେଳେବେେଳେ ଆଉ ମୁଁ ଯିବି ଆଉ ହଁ ହଁ ହଉ ରହୁଛି